ହଁ ଭାଇ କେଉଁଠି ଅଛନ୍ତି ହଁ ହଁ ଆଉ ତିନି କିଲୋମିଟର ପଳାଇ ଆସନ୍ତୁ ହଁ ସେହିଠୁ ଆସିକି ଟିକେ ଡାହାଣକୁ ବୁଲନ୍ତୁ ହଁ ଡାହାଣ ପରେ ସିଧା ପଳାଇ ଆସିବେ ଆଉ ସେହିଠୁ ଆସିକି ଦେଖନ୍ତୁ ଗୋଟିଏ ଯାଗାରେ ଲୋକ ଥିବେ ଗହଳି ଥିବ ହଁ ସେହି ଯାଗାରୁ ଟିକେ ବାଁକୁ ବୁଲିବେ ବାଁକୁ ବୁଲିକି ଆଉ ଟିକେ ଆଗକୁ ପଳାଇ ଆସନ୍ତୁ ହଁ ସେହିଠୁ ଗଲା ପରେ ଦେଖିବେ ଗୋଟିଏ ମଦିରଟେ ଅଛି ମଦିରଠୁ ଟିକେ ଡାହାଣକୁ ବୁଲିବେ ଡାହାଣକୁ ବୁଲିଲା ପରେ ଅଫ୍ ରାସ୍ତାଟେ ଅଛି ହଁ ତା ପାଖ ସାମ୍ନାରେ ଦେଖିବେ ଗୋଟିଏ କ୍ଵାଟରଟେ ଅଛି ସେ କ୍ଵାଟରର ସେକେଣ୍ଡ ଫ୍ଲୋରକୁ ପଳାଇଆସନ୍ତୁ ସେକେଣ୍ଡ ଫ୍ଲୋର ଫ୍ଲାଟ ନମ୍ବର ନାଇନ